ମୁଁ ଗୋଟିଏ ଡ୍ରେସ୍ ମିସୋରୁ ଅର୍ଡ଼ର କରିଥିଲି ତାର ଦାମ ବହୁତ କମ୍ ଥିଲା କିନ୍ତୁ ସେହି ଡ୍ରେସ୍ ଟି ବହୁତ ସୁନ୍ଦର ଥିଲା ତାର ଡିଜାଇନ କପଡ଼ା ଭଲ ଥିଲା ତାର କଲର୍ କମ୍ବିନେସନ ମଧ୍ୟ ବହୁତ ସୁନ୍ଦର ଥିଲା ଏବଂ ପିନ୍ଧିବାକୁ ବି ବହୁତ ସୁନ୍ଦର ଲାଗୁଥିଲା ଠିକ ଯେମିତି ପରି ଟିଏ ପରି ଲାଗୁଥିଲା ମୁଁ ଯୁଆଡ଼େ ବି ଯାଏ ସେହି ଡ୍ରେସ୍ ଟିକୁ ପିନ୍ଧିଯାଏ ସେହି ଡ୍ରେସ୍ ଟିକୁ ପିନ୍ଧିବାକୁ ବହୁତ ପସନ୍ଦ କରେ ଏବଂ ମୋର ସାଙ୍ଗସାଥିମାନେ ମୋତେ ଏବଂ ମୋର ଡ୍ରେସ୍ କୁ ଦେଖି ବହୁତ ପସନ୍ଦ କରନ୍ତି ମୋର ସବୁ ଡ୍ରେସ୍ ଠାରୁ ସେହି ଡ୍ରେସ୍ ଟିକୁ ମୋର ସବୁଠାରୁ ପ୍ରିୟ ଡ୍ରେସ୍ ବୋଲି ଭାବେ ସବୁ ଡ୍ରେସ୍ ଠାରୁ ସେହି ଡ୍ରେସ୍ ଟି ବହୁତ ସୁନ୍ଦର ଥିବାରୁ ମୁଁ ତାକୁ ସବୁ ସମୟରେ ବ୍ୟବହାର କରିବାକୁ ପସନ୍ଦ ମଧ୍ୟ କରେ